ଶତାବ୍ଦୀ ଧରିକିନା ଆମର ଓଡ଼ିଶାର ଅର୍ଥନୀତି ବହୁତ ବିକଶିତ ହୋଇଛି ଆଗ ଆମ ରାଜ୍ୟ ବହୁତ ଗରିବ ଥିଲା ଏବେ ସେଥିରେ ବହୁତ ଉନ୍ନତି ଆସିଛି ଏବେ ଆମ ରାଜ୍ୟ ବାଲା ଅନ୍ୟ ଧନୀ ରାଜ୍ୟମାନଙ୍କର ସାଙ୍ଗେ ସମାନ ହୋଇପାରୁଛି ସେଥି ଲାଗି ଆମ ରାଜ୍ୟ ଆୟ ପ୍ରମୁଖ ହେଉଛି ଶିଳ୍ପର ଶିଳ୍ପ କୃଷି ବାଣିଜ୍ୟ ଇତ୍ୟାଦିରୁ ତା ଶିଳ୍ପ ବହୁତ କଳକାରଖାନା ଗଢ଼ି ଉଠିଛି ଏଥି ଲାଗି ଆମ ସେଥିରୁ ସରକାର ବହୁତ ରାଜସ୍ୱ ପାଉଛନ୍ତି ତାପରେ ସେଥିଲାଗି ବହୁତ ଲୋକ ସେଥିରେ କାମ ପାଇପାରୁଛନ୍ତି ଆଉ ବାହାର ଦେଶର ବିଭିନ୍ନ କମ୍ପାନୀମାନେ ଆସିକି ଆମର ଦେଶରେ ଆମ ରାଜ୍ୟରେ ସେମାନେ ତାକୁ କାରଖାନା କରୁଛନ୍ତି ସେଥିରୁ ଆମର ରାଜ୍ୟ ବହୁତ ପଇସା ପାଉଛି ସେଟା କୃଷି ଆଗ ଚାଷ କାମ ଯେ କରୁଥିଲେ ଚାଷ ଭଲ ହେଉନଥିଲା କମ ଆୟ ହେଉଥିଲା ଏବେ ଚାଷରୁ ବି ବହୁତ ଆୟ ହେଉଛି ଏବଂ ଆମେ ଯେଉଁ ଚାଷ କରୁଛୁ ସେଟା ଏବେ ବଳକା ହେଉଛି ସେଥିଲାଗି ତାହାକୁ ଆମେ ବାହାରକୁ ପଠେଇକି ଆମ ଓଡ଼ିଶା ସରକାର ସେଥିରୁ ବି କିଛି ପଇସା ପାଇପାରୁଛି ସେଟା ଖଣିଜ ଦ୍ରବ୍ୟ ଆମ ରାଜ୍ୟରେ ବହୁତ ଖଣିଜ ଦ୍ରବ୍ୟ ମିଳୁଛି ଯେଉଁଟା ପଥର କୋଇଲା ମାଙ୍ଗାନିଜ୍ ଇତ୍ୟାଦି ମିଳୁଛି ସେ ପଥରକୁ ଅଲଗା ରାଜ୍ୟକୁ ବି ପଠେଇକି ଆମ ରାଜ୍ୟ ସେଥିରୁ ପ୍ରଚୁର ପଇସା ପାଇପାରୁଛି ସେମିତି ହସ୍ତଶିଳ୍ପ ହସ୍ତଶିଳ୍ପରେ ଆମ ରାଜ୍ୟ ସବୁଠାରୁ ପ୍ରସିଦ୍ଧ ହେଉଛି ବାନ୍ଧକଳା ଆଛ ସମ୍ବଲପୁରୀ ଶାଢ଼ୀ ପାଟଶାଢ଼ୀ ସେମିତି ବହୁତ ଗୁଡ଼ିଏ ଜିନିଷ ଯେମିତିକି ଆମ ରାଜ୍ୟର କଳା ଆଜି ରାଜ୍ୟର ଲୋକମାନେ ତିଆରି କରୁଛନ୍ତି ଯେମିତିକି ଅଲଗା ରାଜ୍ୟରେ ସହଜରେ ମିଳେନି ସେଟା ବି ବାହାର ରାଜ୍ୟର ଆମର ଓଡ଼ିଶା ସେଥିରେ ପଇସା ପାଇଛି ଆଉ ଆମ ରାଜ୍ୟ ସରକାର ବିଭିନ୍ନଥିରେ ଟିକସ ବସେଇଛନ୍ତି ଏବେ ତ ଅବକାରି ବିଭାଗରୁ ବେଶୀ ପଇସା ମିଳୁଛି ସେଥିରୁ ଆମ ରାଜ୍ୟ ବହୁତ ପଇସା ପାଇପାରୁଛି ସେମତି ପର୍ଯ୍ୟଟନ ଶିଳ୍ପ ଆମ ରାଜ୍ୟ ଥିବା ପୁରୀ ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର ପୁରୀ ସମୁଦ୍ର କୂଳ ଘଟଗାଁ ପାରାଦ୍ୱୀପ ବନ୍ଦର ଏମିତି ବହୁତ ଜାଗା ଅଛି ଯେଉଁଠିକି ବାହାର ଦେଶରୁ ବି ପର୍ଯ୍ୟଟକମାନେ ବୁଲି ଆସୁଛନ୍ତି ସେମାନେ ବୁଲିି ଆସିବା ଦ୍ୱାରା ସେମାନେ ଆମର ରାଜ୍ୟକୁ ସେଥିରୁ ଅର୍ଥନୀତି ବଢ଼ିଯାଏ ତାପରେ ପେଟ୍ରୋଲିୟମ ପେଟ୍ରୋଲିୟମରୁ ଆମ ରାଜ୍ୟ ବି ବହୁତ ପଇସା ପାଇପାରୁଛି